କିଛି ସ୍ଥାନୀୟ ସରକାରୀ ପଦକ୍ଷେପ ଦ୍ଵାରା ଭୁବନେଶ୍ଵର ସହରୀୟ ଅଧିକ ସହର ଅଧିକ ବିକଶିତ ହୋଇଛି ରାସ୍ତା ଗୁଡ଼ିକ ମରାମରି ମରାମତି କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପାର୍କ ଗୁଡ଼ିକ ନବୀକରଣ କରାଯାଇଛି ରାସ୍ତା ଗୁଡ଼ିକ ଯେଉଁ ଭଳି ଖରାପ ଥିଲା ସେଗୁଡ଼ିକୁ ନବୀକରଣ କରାଯାଇ ସ୍ଵଚ୍ଛ ଏବଂ ସୁନ୍ଦର କରାଯାଇଛି ଯେଉଁ ରାସ୍ତା ଗୁଡ଼ିକ ଖରାପ ଥିଲା ସେଗୁଡ଼ିକ ପିଚୁ କରାଯାଇଛି ଏବଂ ରାସ୍ତା ଗୁଡ଼ିକ ମଧ୍ୟରେ ଚା ଦୁଇ ରାସ୍ତା ଗୁଡ଼ିକ ମଧ୍ୟରେ ଏ ଦୁଇ ଭାଗରେ ବିଭକ୍ତ କରା ଯାଇଛି ରାସ୍ତା ଗୁଡ଼ିକୁ ଏବଂ ଗଛ ଗୁଡ଼ିକ ଦୁଇ ଭାଗରେ ଗଛ ଗୁଡ଼ିକୁ ମଧ୍ୟ ଲଗାଯାଇଛି ଭୁବନେଶ୍ୱର ସହରଟି ଯେପରି ସୁନ୍ଦର ଦେଖାଯିବ ସରକାର ସେହିଭଳି କାର୍ଯ୍ୟ କରୁଛନ୍ତି ଏବଂ ରାସ୍ତା ଗୁଡ଼ିକ ମଧ୍ୟରେ ଦୁଇ ପାଖରେ ଏ କାନ୍ଥ ଗୁଡ଼ିକରେ ବିଭିନ୍ନ ପ୍ରକାର ପଟ୍ଟଚିତ୍ର ମଧ୍ୟ କରାଯାଇଛି ଆଗ କାଳର ମନୁଷ୍ୟ ଗାନ୍ଧୀଜୀ ଏବଂ ବିଭିନ୍ନ ପ୍ରକାର ପାଇକ ବିଦ୍ରୋହ ମଧ୍ୟରେ ମଧ୍ୟ ଚିତ୍ର କରାଯାଇଛି ପଶୁ ପକ୍ଷୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପଶୁପକ୍ଷୀ ଏବଂ ସରୀସୃପମାନଙ୍କର ମଧ୍ୟ ପଟ୍ଟଚିତ୍ର କରାଯାଇଛି ଲୋକମାନେ କିଭଳି ଯା ସୁରକ୍ଷାରେ ଯାତାୟତ କରିବେ ଏବଂ ଲୋକମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେଭଳି ମଧ୍ୟ ରାସ୍ତା ଗୁଡ଼ିକ ମଧ୍ୟରେ ଟ୍ରାଫିକ ମଧ୍ୟ ନିୟନ୍ତ୍ରଣ କରାଯାଇଛି ଅଧିକ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକୁ ମଧ୍ୟ କିଭଳି ଅଧିକ ଜୋରରେ ନ ଯିବ ସେହିଭଳି ମଧ୍ୟ ରାସ୍ତା ଗୁଡ଼ିକ ହମ୍ପସ ତିଆରି କରାଯାଇଛି ସେଥିପାଇଁ ଲୋକମାନେ କିଭଳି ଅଧିକ ପରିମାଣରେ ମନୋରଞ୍ଜନ କରିପାରିବେ ସେଥିପାଇଁ ମଧ୍ୟ ରାସ୍ତା ଗୁଡ଼ିକ ଦୁଇ ପାଖରେ ମଧ୍ୟ କିଛି ସ୍ଥାନରେ ପାର୍କ ମଧ୍ୟ କରାଯାଇଛି ଲୋକମାନେ ମନୋରଞ୍ଜନ ପାଇଁ ପାର୍କ ଗୁଡ଼ିକ ଖୋଲା ଯାଇଥିବାରୁ ଲୋକମାନେ ଅଧିକ ଭଲ ଭାବରେ ଯାତାୟତ କରି ବୁଲିବା ପାଇଁ ଯାଇଥାନ୍ତି